ଆମେ ଆଗରୁ ଯେମିତି ଚାଷ କରିଥାଉ ବିନା ସାରରେ ସେଇ ମାନେ ସେହି ଚାଷ ପାଇଁ ଆଗରୁ ଲୋକମାନେ ଲୋକମାନଙ୍କ ଦେହରେ ବହୁତ କମ୍ ରୋଗ ରହୁଥାଏ ରହୁଥିଲା ଆଉ ଲୋକମାନେ ଶହେ ବର୍ଷ ବଞ୍ଚୁଥିଲେ ଏବେ ବି ଏବେ ଯେ ଚାଷ ହେଉଛି ଅଧିକ ସାର ଔଷଧ ବହୁତ କିଛି ପଡ଼ୁଛି ସେଥିରେ ଲୋକମାନଙ୍କ ଦେହରେ ବହୁତ କିଛି ରୋଗ ଆଉ କମ୍ ଦିନରେ ଲୋକମାନେ ମରି ଯାଉଛନ୍ତି ଯଦି ଆମେ ଆଗକୁ କମ୍ ସାର କିମ୍ବା ଖତ ମାନେ କମ୍ ସାର କିମ୍ବା ଖତରେ ଚାଷ କରିବୁ ତା'ହେଲେ ଲୋକମାନେ ଅଧିକ ଦିନ ବଞ୍ଚିବେ ଆଉ ଆଉ ହଉଛି ସେମାନଙ୍କ ଦେହରେ ରୋଗ କିବା ଆଉ କିଛି ଅସୁବିଧା ରହିବ ନାହିଁ ସେମାନେ ବହୁତ ଦିନ ବଞ୍ଚିବେ ମୁଁ ଆଗାମୀ ପିଢ଼ି ପରାମର୍ଶ ଏହା ଦେଉଛି